ଆମେ ଏଇଠି ପାଖରେ ଗୋଟିଏ ଗାଁକୁ ଯାଇଥାନ୍ତେ ସଂସାରପଲ୍ଲି ଏଇଠି ଗାଡ଼ି ବସ୍ କେତେବେଳେ ଅଛି ଭାଇନା କହିପାରିବେ କି ଅହ ଏଇଠୁ ଅଟୋ ଯେଉଁ ସବୁ ଯାଏ ସେ ଅଟୋ ସବୁ ରିଜର୍ଭ୍ରେ ଯାଏ ନା ଏମିତି ଦଶ ଟଙ୍କା ଦେଲେ ଏମିତି ଲାଇନ୍ ଅଟୋ ମିଳିଯିବକି ଲାଇନ୍ ଅଟୋ ଲାଇନ୍ ଅଟୋ ଅଟୋରେ ଧରାଯାଉ ରିଜର୍ଭ୍ କରିବୁ କେତେ ଟଙ୍କା ନେବେ ସେ ଅଟୋ ବାଲା ଆମେ ସଂସାର ଗାଁକୁ ଯିବୁ ଯେଉଁ ବସ୍ ଟାଇମ୍ କେତେ ଥିବ ଭାଇନା କହିପାରିବେ କି ବସ୍ ଓହୋ ଯଦି ବସ୍ ନ ମିଳେ ତେବେ ଆମେ ଅଟୋ କରିକି ଯିବୁ ତ ଅଟୋରେ ଏତିକି ଟଙ୍କା ନେବେ ଓହୋ ତ ଏଇଠି ଲାଇନ୍ ଅଟୋ ସେମିତି ମିଳିବନି କି ଏଇଠୁ ଯିବା ପାଇଁ ଅହ ହଉ